ହ୍ୟାଲୋ ନମସ୍କାର ଏଇଟା ମସଲା ଦରବାର ରେଷ୍ଟୁରାଣ୍ଟରୁ ଲାଗିଛି ତ ଆଜ୍ଞା ଯଶ୍ମାନ ଭାଇ ମୁଁ ମୁଁ ଅରବିନ୍ଦ ମିଶ୍ର କହୁଥିଲି ବୃନ୍ଦାବନପୁରରୁ ଆଜ୍ଞା ଆଜ୍ଞା ପ୍ରକୃତରେ କଥା ହେଉଛି କି ମୁଁ ଆଉ ମୋ' ସାଙ୍ଗମାନେ ଟିକିଏ ଆପଣଙ୍କ ହୋଟେଲକୁ ଯାଇ କିଛି ଖାଇବା ଖାଇଥାନ୍ତୁ ତ ଗୋଟିଏ ଟେବୁଲ ମୋର ସଂରକ୍ଷଣ କରିବାର ଥିଲା ଆମେ ରାତି ନଅଟାରେ ଯାଇକି ପହଞ୍ଚିବୁ କିନ୍ତୁ କଥା ହେଉଛିକି ଯଦି ଆମେ ଆଗରୁ ସଂରକ୍ଷଣ କରୁଛୁ ଟେବୁଲ ତ କିଛି ଆମକୁ ଅଫର ମିଳୁଛି କି ଆଜ୍ଞା ହେଉ ହେଉ ଠିକ୍ ଅଛି ଆମେ ଯାଇକି ରାତି ନଅଟା ରେ ପହଞ୍ଚିବୁ ଆପଣ ଆମପାଇଁ ଗୋଟିଏ ଟେବୁଲ ସଂରକ୍ଷଣ କରିଦିଅନ୍ତୁ ଆଜ୍ଞା ରହିଲି ନମସ୍କାର ଧନ୍ୟବାଦ